ମୋର ପ୍ରିୟ ଗୀତ ହେଉଛି ଓଡ଼ିଆ ଜଗନ୍ନାଥ ଭଜନ ଏବଂ ସମ୍ବଲପୁରୀ ଭଜନ ଏବଂ ସମ୍ବଲପୁରୀ ଗୀତ ମଧ୍ୟ ମୋତେ ବହୁତ ଭଲ ଲାଗେ କାରଣ ସମ୍ବଲପୁରୀ ହେଉଛି ଆମ ଆଞ୍ଚଳିକ ଭାଷା ଏବଂ ନିଜ ଅଞ୍ଚଳର ଭାଷା ତା'ର ଗୀତ ଶୁଣିବା ନିଜକୁ ଭଲ ଲାଗିଥାଏ ଏବଂ କେତେକ କୁଇ ଗୀତ ମଧ୍ୟ ଅଛି ଆଦିବାସୀମାନଙ୍କର ସେହି ସଙ୍ଗୀତ ମଧ୍ୟ ମୋତେ ଶୁଣିବାକୁ ଭଲ ଲାଗେ କିନ୍ତୁ ଗାଇବା ପାଇଁ ମୋତେ ସମ୍ବଲପୁରୀ ଗୀତ ଭଲ ଲାଗେ ଏବଂ ଜଗନ୍ନାଥ ଭଜନ ଗାଇବାକୁ ଭଲ ଲାଗେ ଜଗନ୍ନାଥ ଭଜନ ଗାଇବାବେଳେ ଖୁସି ମିଳିଥାଏ ଏବଂ ସମ୍ବଲପୁରୀ ଗୀତ ଗାଇବା ଦ୍ୱାରା ଆମକୁ ଶାନ୍ତି ଖୁସି ଆନନ୍ଦ ଲାଗିଥାଏ ଏବଂ ସମ୍ବଲପୁରୀ ଗୀତ ଗାଇ ଗାଇଲେ ଆପେ ଆପେ ଗୋଡ଼ ନାଚି ଉଠେ ଏବଂ ସମସ୍ତେ ନାଚି ଉଠନ୍ତି ଝୁମି ଯାଆନ୍ତି ସମ୍ବଲପୁରୀ ଗୀତ